ନକ୍ଷତ୍ର ବ୍ରହ୍ମାଣ୍ଡ ଏତେ ବଡ଼ ଯେ ଆମେ ଏଇ ଯାଏଁ ମଧ୍ୟ ଜାଣିପାରୁନାହିଁ ବ୍ରହ୍ମାଣ୍ଡରେ ଅନେକ ଗ୍ରହ ନକ୍ଷତ୍ର ତାରକା ପୁଞ୍ଜି ଆଦି ରହିଛି ସୂର୍ଯ୍ୟ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଚାରିପଟେ ଆଠଟି ଗ୍ରହ ଘରୁଛି ବୁଧ ଶୁକ୍ର ପୃଥିବୀ ମଙ୍ଗଳ ଗୃହସ୍ପତି ସନି ୟୁରେନ୍ସ ନେପଚୁନ୍ ରହିଛି ସେମାନଙ୍କର ମଧ୍ୟରୁ ଅନେକ ଉପଗ୍ରହ ରହିଛି ଯେପରିକି ପୃଥିବୀର ଚନ୍ଦ୍ର ସେପରି ସମସ୍ତଙ୍କ ଉପଗ୍ରହ ରହିଛି ବୃହସ୍ପତି ଗ୍ରହର ସବୁଠାରୁ ଅଧିକ ଉପଗ୍ରହ ରହିଛି ଏତଦ୍ ବ୍ୟତୀତ ନକ୍ଷତ୍ର ଗ୍ରହାଣୁପୁଞ୍ଜ ସମସ୍ତିମଣ୍ଡକ ରହିଛି ସପ୍ତର୍ଷୀ ମଣ୍ଡଳର ଆକାର ଦେଖିବାକୁ ପ୍ରଶ୍ନବାଚୀ ଚିହ୍ନବଳି ହୋଇଥାଏ ସପ୍ତର୍ଶିୀ ମଣ୍ଡଳ ତାରକାମାନଙ୍କର ନାମ ହେଉଛି ପୁଳହ ପୁଲସ୍ତ୍ୟ ଅଙ୍ଗୀରା ଅତ୍ରି ବୈଶିଷ୍ଟ୍ୟ ମରିଚି ଓ କୁତା ପୁଳହ ଓ ପୁଲସ୍ତ୍ୟ ତାରକାର ଠିକ୍ ଆଗକୁ ଗଲେ ଏହା କ୍ରତ ନକ୍ଷତ୍ର ପହଞ୍ଚିଥାଏ ଏହା ବ୍ରହ୍ମାଣ୍ଡ ଉତ୍ତର ଦିଗରେ ଅବସ୍ଥିତ ତେଣୁ ଏହା କୃର୍ତ୍ତନକ୍ଷେତ୍ର କାରଣରୁ ଉତ୍ତର ଦିଗ ଆକାର ସ୍ଥିର ରହିଥାଏ ଏହା ବ୍ୟତୀତ ଗ୍ରହଣ ପୁଞ୍ଜି ଉଲ୍କାପିଣ୍ଡ ବ୍ଲାକ୍ହୋଲ୍ ଭଳି ଆଉ ଅନେକ ରହି ଆସୁଛି